ଆଜି ଭାରତ ସମ୍ମୁଖୀନ ହେଉଥିବା ସବୁଠାରୁ ବଡ଼ ପରିବେଶ ସମସ୍ୟା ହେଉଛି ଜଙ୍ଗଲ ପର୍ବତ ଗଛଲତା କାଟି ଦେବା ଆଉ ସେଠାରେ କଳକାରଖାନା ଗୁଡ଼ିକ ସ୍ଥାପନ କରିବା ଗତ କିଛି ବର୍ଷ ମଧ୍ୟରେ ଆମ ଆଖ ପାଖ ଭୂପୃଷ୍ଠ ଦୃଶ୍ୟରେ ବହୁତ ଉତ୍ତାପ ହେଉଛି ଏହାର କାରଣ ହେଉଛି ଆମ ପରିବେଶ ସୁରକ୍ଷା ନାହିଁ ଗଛଲତା କାଟି ଦେଉଛନ୍ତି ଓ ଏହି କାରଣରୁ ବର୍ଷା ବି ହେଉନି ବର୍ଷା ହେଉନି ତ ନଦୀ ଜଙ୍ଗଲ ପର୍ବତ ପାହାଡ଼ ସମୁଦ୍ର ଇତ୍ୟାଦି ଶୁଖିଯାଉଛି ଓ ଗଛଲତା ମରିଯାଉଛନ୍ତି ଚାଷ ଜମିରେ ଚାଷ ବି ହେଉନି ମାଟି ଉର୍ବର ହେଇପାରୁନି କି କିଛି ହେଇ ବି ପାରୁନି ଆଉ ଧାନ ଚାଷ କରିବା ପାଇଁ ଅତି ସାର ବ୍ୟବହାର ହେଉଛି ଏ ବର୍ଷ ଗୋଟିଏ ପ୍ୟାକେଟ୍ ସାର ବ୍ୟବହାର କରିଥିଲେ ଆସନ୍ତା ବର୍ଷ ଦୁଇ ପ୍ୟାକେଟ୍ ସାର ବ୍ୟବହାର କରିବାକୁ ପଡ଼ୁଛି ଗ୍ରୀଷ୍ମ ବର୍ଷା ଶୀତ ବି ତା'ର ତା'ର ଦିନରେ ସେହି ହେଉନି ବର୍ଷା ଦିନେ ଖରା ହେଇଯାଉଛି ଖରାଦିନେ ଶୀତ ହେଇଯାଉଛି ଏଥିରେ କିଛି ପରିବର୍ତ୍ତନ ବହୁତ ପରିବର୍ତ୍ତନ ଆସିଛି ସେଥିପାଇଁ ଆମକୁ ଗଛଲତା ପରିବେଶକୁ ସୁରକ୍ଷା ରଖିବାକୁ ପଡ଼ିବ ଏହାଦ୍ୱାରା ଆମ ପରିବେଶ ସୁରକ୍ଷା ରହିବ ଓ ଆମ ପରିବେଶରେ ବହୁତ ପରିବର୍ତ୍ତନ ଦେଖିବାକୁ ମିଳିବ